ସହଜେ ତ ଆମ ଓଡ଼ିଆ ଗରିବ ଲୋକ ଆଉ ବଜାରରେ ଯେଉଁ ଦର ଆମେ କିଣିକି ତ ଖାଇ ହେଉନି ଯେଉଠିଠି କିଲେ ଜାଗାରେ ସେଠି ଅଧେ କିଲେ ଆଣୁଛୁ ଆଉ କୃଷି ଯାହା ଅଧା ରେଟ୍ରେ ଦେଲେ ସେ ବିକିଲେ ଆଉ ସେ ଅଚଢ଼ା ରେଟ୍ରେ ବିକିଲେ ଆଉ ଏଭଳିଆ ନିଜେ ବି ଚାଷ କରିକି ଖାଇବାକୁ ପଡ଼ୁଛି ଆଉ